ହଁ ହ୍ୟାଲୋ ହଁ ମୁଇଁ ଏବେ ଆମର ସ୍ଵିଗିରୁ ଅର୍ଡ଼ର କରିଥିଲି ଆଉ ସେ ଅର୍ଡ଼ର୍ର ଅର୍ଡ଼ର ସବୁ ହେଇଯାଇଥିଲା ମୋର ଯାହା ଯାହା ଅର୍ଡ଼ର ଥିଲା ଅର୍ଡ଼ର ଦେଇଥିଲି ଆଉ ପେମେଣ୍ଟ କରୁଥିଲି ପେମେଣ୍ଟ ଟ୍ରାଞ୍ଜାକ୍ସନ ହେଲା କିନ୍ତୁ ମୋର ଥରେ କଟିଗଲା ହେଲେ ତାଙ୍କର ନେକେ ପେମେଣ୍ଟ ହେଇନିପାରିଲା ସେଇଟା ତ ସେଥିର୍ଲାଗି ଏଇଟା ମୁଁ ଫୋନ କରିଥିଲି ଆଊ ପେମେଣ୍ଟ କାଣା ଅସୁବିଧା ହେଲା ଏଇଟା ମନକୁ କଟିଯାଇଛି ତାଙ୍କର ନେକେ ନାଇଁ ପହଞ୍ଚି ଏନ୍ତା କଥା ବୋଇଲେ କାଣା ଏଇଟା କେତେ ଦିନ ଲାଗ୍ବା ପେମେଣ୍ଟ ରିଫଣ୍ଡ୍ ହବାର୍ ଲାଗି ହଁ ହଁ ଚବିଶ ଘଣ୍ଟା ଭିତରେ ହବ ତ ହଁ ଯେତେ ଜଲ୍ଦି ହେବା ଟିକେ ପେମେଣ୍ଟ ରିଫଣ୍ଡ କରିଦେବେ ଠିକ୍ ଅଛି